ତିରିଶ ପାଞ୍ଚ ଉଣେଇଶହ ଅଠାନବେ ବାର ଛଅ ଦୁଇ ହଜାର ସାତ ସତେଇଶ ତିନ ଉଣେଇଶହ ଅଶୀ ଚଉଦ ନଅ ଉଣେଇଶହ ବୟାନବେ କୋଡ଼ିଏ ଏକ ଉଣେଇଶହ ପଞ୍ଚାନବେ